ବରଗଡ଼ ଜିଲ୍ଲାରେ ଆମର୍ ସମ୍ବଲପୁରୀ ହେଉଛି ପ୍ରଥମ ଆମେ ସମ୍ବଲପୁରୀ ନାଇଁ ହେଲେ କୌଣସି ଜିନିଷ୍ କରିନେଇଁପାରୁ ଆର୍ କୌଣସି ଇ ପର୍ବପର୍ବାଣୀ ହେଲେ ସମ୍ବଲପୁରୀ ହିଁ ସବୁ ବ୍ୟବହାର କରୁଁ କୌଣସି ମ ଫଟୋ ବି ଆସିଲା ସେନ ସମ୍ବଲପୁରୀର ଢ଼ାଞ୍ଚାରେ ହେବା କୌଣସି ଚାନ୍ଦୁଆ ଆସିଲେ ବି ସେଥିରେ ସମ୍ବଲପୁରୀର ଢାଞ୍ଚା ହେବା ମାଆ ଭଉଣୀମାନେ ବି ଯଦି ଇ ସେମାନେ ସେମାନେ ଯଦିରେ ବି ନଚାଡ଼େଗା କରିବେ ମାନେ ସେ କତରିଆ ବନ୍ଦରୀଆ ଟାଡ଼ ବାଁସୁତା ଗଜରା ମାଲୀ ଏଇଟା ସବୁ ପିନ୍ଧିକିରି ସେମାନେ ବାହାରିବେ ଡ଼ଣି ଇଟାମନେ ସବୁ ପିନ୍ଧିବେ ପାୟଲ୍ ଇଟା ସବୁ ପିନ୍ଧିକିରି ବାହାରିବେ ସେମାନକର୍ ଇଟା ଆମର ସମ୍ବଲପୁରୀର ପ୍ରଥମତା ଆର୍ ସମ୍ବଲପୁରୀ ନାଚରେ ଆମର୍ ପ୍ରସିଦ୍ଧ ବରଗଡ଼ଟା ଆରୁ ଆମେ ସେଟା ହିଁ ଆମର୍ କଲ୍ଚର୍ ଏ ଆମର ଇ ଜିନିଷ୍କେ ନେଇକିରି ସାରା ଭାରତରେ ଆମର୍ ଇଟା ମାନ୍ୟତା ପାଇଚି ଆର୍ ଇ ଜିନିଷ୍ଟା ଆମର୍ ସବୁବେଲେ ବଜାୟ ରଖିଛୁଁ ଆମଟା ଚାଲିଛେ ଆରୁ ଏନ୍ତା ହିସାବେ ଚାଲିଛି ଯେ ଦିନେ ଆଗ୍କେ ବୋହୁତ ଆଗ୍କେ ଯିବା ଆର ସମ୍ବଲପୁରୀ ହଉଛେ ଆମର ଶ୍ରେଷ୍ଠ କଳା ଆର୍ ଆମେ ଇଥିର୍ଲାଗି ବୋଲିକିରି ଆମେ ସେଟାକେ ବହୁତ୍ ମାନ୍ୟତା ଦେଇ